ଏଇଟା ଇଲେକ୍ଟ୍ରିକ୍ ଅଫିସ୍ ଲାଗିଛି ନା ଆଉ ମୋତେ ଆମ ଘରେ ୱାୟାରିଂ କରିବାର ଅଛି ତ ତ ମୁଁ ସେଇ ବିଷୟରେ ଟିକେ ଜାଣିବାକୁ ଚାହେଁ କେମତି କ'ଣ ୱାୟାରିଂରେ କେତେ ଖର୍ଚ୍ଚ ହେବ କ'ଣ କ'ଣ ଲାଗିବ ହଁ ତ ମାନେ କ'ଣ ଫିଉଜ୍ ଫିଉଜ୍ ଯେ କ'ଣ କେତେ ମାନେ କୋଉ ପ୍ରକାରର ଫିଉଜ୍ ଲାଗିବ ସେଗୁଡ଼ା ଆପଣ ଟିକେ କହିପାରିବେ କି ମୋତେ ହେଲୋ ଆମ ଘର ଏଇଠି କୋଇଲ ନଗର ରାଉରକେଲାରେ ଆପଣ କେବେ ହଁ ହଁ ସବୁ ପୁରୁଣା ହୁଁ ହଁ ସବୁ ପୁରୁଣା ହୋଇଯାଇଛି ଆଉ ମିଟର୍ ବି ସୋ କରୁନି ତ ମିଟର୍ ବି ମତେ ଭଲସେ ନୂଆ ମିଟର୍ ବି ଲଗେଇବାର ଅଛି ଆଉ ଯେତେ ୱାୟାରିଂ ହେଲା ସବୁ କନେକ୍ସନ୍ ସବୁ ବି ବୋର୍ଡ୍ ସବୁ ସବୁ ଖରାପ ହୋଇଯାଇଛି ତ ସୁଇଚ୍ ସବୁ ବି ସବୁ ମୋର ସେମିତି ଖରାପ ହୋଇଯାଇଛି ତ ସେ ସବୁ ଆଉ ମୁଁ କହିଲି ମାନେ ମୋର ଘରେ ସବୁ ଜିନିଷ ପୁରୁଣା ହୋଇଯାଇଛି ଯେତେ ୱାୟାରିଂ କରାହୋଇଥିଲା ସବୁ ପୁରୁଣା ହୋଇଛି ସେ ବୋର୍ଡ୍ ଫୋର୍ଡ୍ ସବୁ କନେକ୍ସନ୍ ବୋର୍ଡ୍ର ସୁଇଚ୍ ସବୁ ବି ସବୁ ଖରାପ ହୋଇଛି ତ ମୋତେ ସେସବୁ ବି ମାନେ ରିଓୟାର୍ କରିବାର ଅଛି ଆଉ ତାର କେତେ କ'ଣ ଖର୍ଚ୍ଚ ହେବ ସେଇ ମିଟର୍ ବି ଟିକେ ଖରାପ ଅଛି ସେଇଟା ବି ଠିକ କରାଇବାର ଅଛି ତ ସେଇ ସବୁ ମତେ ଜାଣିବାର ଥିଲା ବିଲ୍ ବିଷୟରେ ହଁ ତାହେଲେ ଆପଣ କେବେ ଆସିକି ତାହେଲେ ଆପଣ କେବେ ଆସିକି ଦେଖିଦେବେ କେମତି କ'ଣ କରିବେ ହଁ ହଁ ହଁ ହୁଁ ତଥାପି ଆପଣ ହଁ ହଁ ହଁ ସେଇଟା ତ ବୁଝୁ ଗୋଟେ ଦୁଇ ଦିନ ଭିତରେ ବର୍ଷା ତ ଏବେ ପୁଣି ଏତେଦିନ ଦେଖଉଛି ନ୍ୟୁଜ୍ରେ ଆଉ ମୋର ତ ନିହାତି ଜରୁରୀ ହେଉଛି ହେଲେ ମୁଁ ମାନେ ପର୍ଟିକୁଲାର୍ ଗୋଟେ ଡେଟ୍ ଆପଣ ମୋତେ କହିପାରିବେ କି କି ମୁଁ ଏଇ ଡେଟ୍ରେ ଯାଇକି ଦେଖିକି ଆପଣଙ୍କୁ ମାନେ କେତେ କ'ଣ ଖର୍ଚ୍ଚ ହେବ କ'ଣ କ'ଣ ଲାଗିବ ସବୁ ଦେଖିକି ଆପଣଙ୍କୁ ଜଣେଇବି ସେଇ ବିଷୟରେ ଆପଣ କହିପାରିବେ କି ଆଚ୍ଛା କି ଠିକ୍ ଅଛି ହଉ ହଉ ମ୍ୟାମ୍ ହଉ ଠିକ୍ ଠିକ୍ ଅଛି ମ୍ୟାମ୍ ତାହେଲେ ମୋତେ ଆପଣ ଜଣେଇବେ ହଉ